ଭାରତରେ ସମସ୍ତେ ଚା' ଭଲ ପାଆନ୍ତି ଘରେ ଘରେ ଚା' ତିଆରି କରିକି ସମସ୍ତେ ପିଅନ୍ତି କାରଣ ଘରେ ସବୁ ଜିନିଷ ପ୍ରାୟ ଭାରତରେ ସମସ୍ତ ଲୋକଙ୍କ ଘରେ କ୍ଷୀର ଥାଏ ଆଉ ଚା'ପତି ବଜାରରୁ ଆଣି ଚା'ଦିହରେ ବିଭିନ୍ନ ପ୍ରକାର ଚା' ତିଆରି କରନ୍ତି କିଏ ଚା'ରେ କ୍ଷୀର ଦେଇକି ଚା କରିକି ଖାଆନ୍ତି କିଏ ଅମୁଲ ଦେଇକି କରନ୍ତି ନାଲି ଚା' ବି କରିକି ପିଅନ୍ତି ବିଭିନ୍ନ ପ୍ରକାରର ଚା' ତିଆରି କରନ୍ତି ଅଦା ମରିଚ ଫରିଚ ପକାନ୍ତି ତେଜପତ୍ର ପକାନ୍ତି

ସେମାନେ ଯେତେ କାମ କରିକି ଆସନ୍ତୁ ଚା' ଟିକେ ପିଇ ଦେଲେ ତାଙ୍କୁ ଶାନ୍ତି ଲାଗେ ମୁଁ ବି ଚା' କରିବାକୁ ଭଲ ଲାଗେ ମୁଁ ଚା' ଟିକେ ପିଏ ଯେତେବେଳେ ଯିଏ ପିଅନ୍ତି ତାଙ୍କ ସାଙ୍ଗରେ ବି ମୁଁ ଟିକେ କରିକି ଦିଏ ମୁଁ ବି ଟିକେ ପିଇ ଦିଏ ଆଉ କ୍ଷୀରରେ ଚାହା କରନ୍ତୁ ଅମୁଲରେ କରନ୍ତୁ କି ନାଲି ଚା' ବି ଲେମ୍ବୁ ଚୁପୁଡ଼ି କିରି କରିକିରି ଅଦା ମରିଚ ପକେଇକି ନାଲି ଚା' ଟା ମୋତେ ଭଲ ଲାଗେ ଅଦା ମରିଚ ପକେଇକି ଲେମ୍ବୁ ଚୁପୁଡ଼ିକି ତେଜ ପତ୍ର ପକେଇବ ଲେମ୍ବୁ ପକେଇକି ଟିକେ ପିଇବା ପାଇଁ ଭଲ ଲାଗେ ଏବଂ ଲୋକମାନେ ପରିଶ୍ରମ ଲୋକ ଚାଷ ବନ୍ଦି ଲୋକ ଯେଉଁମାନେ ଚାଷବାସ କରୁଚନ୍ତି ସେମାନଙ୍କର ତ ସକାଳେ ଆଉ ଚା' ଫା ଟିକେ ଦରକାର ସନ୍ଧ୍ୟାକୁ ଟିକେ ଚା' ଦରକାର ଆଉ ଲୋକ ଯେଉଁମାନେ ମିସ୍ତ୍ରୀ କାମ କରୁଛନ୍ତି ସେମାନେ କାମ କରୁଥିବା ସମୟରେ ବି ଦିନକୁ ଦୁଇ ଥର ଚାରି ଥର ପାଞ୍ଚ ଥର ଚା' ଦିଅ ଚା' ଟିକେ ପିଅନ୍ତି ଚା' ଟା ଭଲ ଲାଗେ ତ ଟିକେ ପିଇ ଦିଅନ୍ତି ସମସ୍ତେ ଆଉ